ଆମର୍ ଏରିଆନେ ଧାନ୍ ଚାଷ୍ କର୍ବାର୍ ଲାଗି ଫାର୍ଷ୍ଟ୍ ନି କେଁ ନଙ୍ଗଲ୍ର ତା'କେ ତସ୍ସନ୍ ତସି ସାର୍ଲା ପରେ ନେଇ କେଁ କାଦୋ କର୍ସନ୍ କାଦୋ କର୍ଲେ ସେଟା କେ ତା'ର୍ପରେ ବର୍ଷା କେ ଯୁଗି ଥିସନ୍ ବର୍ଷା ହେଲା ବେଲେ କାଦୋ ହେଲା ବେଲେ ତାହାକେ ଧାନ୍ ବୁନ୍ସନ୍ ସେଟା ଇ'ଟା ଧାନ୍ ବୁନି ସାଏଲେ ବେଲେ କେତେ ଦିନ୍ ରହିକରି ପଲ୍ହା ପଲ୍ହା ହେସି ପଲ୍ହା ହେଲାପରେ ତା'ର୍ପରେ ସେଟାକେ କାଦୋ କର୍ସନ୍ ପାୱାର୍ ଟେଲର୍ନେ ତଷିକରି ସେଟାକେ କାଦୋ କର୍ସନ୍ କାଦୋ କରି ସାର୍ଲେ ସେଟାକେ ପଲ୍ହା ମାନେ ରୁପ୍ସନ୍ ରୁପି ସାର୍ଲେ ବେଲେ କେତେ ଦିନ୍ ଗଲାପରେ କେତେ ଦିନ୍ ଗଲାପରେ ଧାନ୍ ହେସି ଧାନ୍ ହେଇ ସାର୍ଲା ବେଲେ ସେଟାକେ ଘର୍କେ ଆନ୍ସନ୍ ତା'ର୍ପରେ ଅନେକ୍ ପ୍ରକାର୍ ନଡ଼ିଆ ଗଛ ନଡ଼ିଆ ଗଛ ଲଗେଇଥାନ୍ତି ସେଥିରେ କେତେ କେତେ ପାଣିମାନେ ଦିଆଯାଏସି ତା'ର୍ପରେ ଇ'ଟା ଇ'ଟା ନ ତଷିକରି ହଲ୍ଦି ଗଛ୍ ଲଗାଇ ହଲ୍ଦି ଗଛ୍ ମଧ୍ୟ କରିଥାନ୍ତି ଆଉ ତେଲ ଜାତୀୟ ସୋରିଷ ତେଲ ଗଛ କରିଥାନ୍ତି ସୋରିଷ ତେଲ ସୋରିଷ ତେଲ ସୂର୍ଯ୍ୟମୁଖୀ ତେଲ ରାଶି ତେଲ ଅନେକ ଗୁଡ଼ିଏ ତେଲ ମଧ୍ୟ କରିଥାନ୍ତି